ହ୍ୟାଲୋ ହ୍ୟାଲୋ ଓଲା ଆପଣ ଓଲାରୁ କହୁଛନ୍ତି ମୋର ବାପା ବୋଉ ସାନଭାଇ ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ହାଇଦ୍ରାବାଦ ଯିବାକୁ ଚାହୁଁଛନ୍ତି

ଆପଣ ଦୟାକରି ମତେ ଏକ ଓଲା ଗାଡ଼ି ବୁଝିବାରେ ସାହାଯ୍ୟ କରନ୍ତୁ ସେମାନେ ହାଇଦ୍ରାବାଦରୁ ବାଙ୍ଗାଲୋର ଯିବେ ତେଣୁ

ବୁକ୍ କରିବାପାଇଁ ଏକ କ୍ୟାବ ସେବା ତେଣୁ ମୁଁ ଆପଣଙ୍କୁ ଫୋନ କରୁଛି କି ଆପଣ ଦୟାକରି ଏକ ଓଲା ଗାଡ଼ି ବୁଝିଦେଲେ ମୋର ବାପା ମାଁ ଭାଇ ତାଙ୍କ ସ୍ତ୍ରୀ ଆଉ ପିଲାମାନେ ମୋ ସାଙ୍ଗ ରହୁଥିବା ସ୍ଥାନକୁ ଯାଇପାରିବେ ଏବଂ ସେମାନଙ୍କ ଗାଡ଼ିଭଡ଼ା କେତେ ନିର୍ଦ୍ଧିଷ୍ଟ ଭାବରେ ଲାଗିବ ମତେ ସେଗୁଡ଼ିକ ବିଷୟରେ ଟିକେ ସୂଚନା ଦିଅନ୍ତୁ ଆଶା କରୁଛି ଆପଣ ମୋର କଲ୍ ଟିକୁ ଯଦି ରେକଡ଼ିଂ କରିଥିବେ ତ ଭଲକଥା ଆପଣ ସେଇ ଠିକଣାରେ ଗାଡ଼ି ପଠେଇଲେ କେତେ ଭଡ଼ା ଲାଗିବ ମତେ ସୂଚନା ଦେଲେ ମୁଁ ଆପଣଙ୍କୁ ଫୋନରେ ପେମେଣ୍ଟ କରିଦେବି ଧନ୍ୟବାଦ ରହୁଛି